ଆମର କୃଷିମାନଙ୍କ ହେଲା ପ୍ରଧାନ ହେଲା ଧାନ ଫସଲ ଆମେ ବିଲରେ ଧାନ ତଳି ପକେଇ ପାଣି ମଡ଼େଇ ବିଭିନ୍ନ ପ୍ରକାର ଧାନ ବିଲରେ ରୋଉ ଆମେ ବହୁତ ପସନ୍ଦ ଧାନ ଚାଷ କରୁ ଧାନକୁ ତାକୁ କାଟି ବାଡ଼େଇ ଆମର ମଣ୍ଡିରେ ଧାନ ଦେଉ ମାନେ ଚାଷୀମାନେ ଦୁଇ ପଇସା ପାଇବା ପାଇଁ ହେଲେ ଧାନ ଚାଷ କରୁ ପିଲାଙ୍କୁ ପାଠ ପଢ଼ାଉ ନିଜେ ବି ଘର ଖର୍ଚ୍ଚ ଆମେ ବି କରୁ ନିଜେ ପିଲାଙ୍କ ପାଠ ପଢ଼ାରେ ଲାଗେ ଆମେ ବିଭିନ୍ନପ୍ରକାର ଧାନ ଦେହରୁ ଆମେ ବହୁତ ଖୁସିରେ ଆମେ ଦିନ ପରିବାର ଚଳୁଛୁ ସେହି ଧାନ ଫସଲରେ ବି ଆମେ ହେଇ ଖାଦ୍ୟ ଖାଉଛୁ ମାଆଙ୍କୁ ଧାନକୁ ଆମେ ଲକ୍ଷ୍ମୀଙ୍କ ଭାବେ ଆମେ ପୂଜା କରୁ ଆମେ ତା'କୁ ଧାନକୁ ଆମେ ଖାଇକି ନିଜ ପେଟ ବି ସେଥିରେ ପୋଷୁ ଆମେ ଲକ୍ଷ୍ମୀଙ୍କ ଦ୍ଵାରା ଆମେ ବଞ୍ଚିତ ବି ହେଉ ଆମେ ଚାଷ କରି ଚାଷୀମାନେ ବହୁତ ଖୁସି ହୁଅନ୍ତି ଏହି ଧାନ ଫସଲ ପାଇ